ହ୍ୟାଲୋ ଆପଣ ଓଲାରୁ କହୁଛନ୍ତି କି ମୁଁ ସରୋଜ କୁମାର ବେହେରା କହୁଛି ବେଲପଡ଼ାରୁ ମୁଁ ଗୋଟିଏ ଓଲା ବୁକ କରିଥିଲି ଭୁବନେଶ୍ୱର ଯିବା ପାଇଁ କିନ୍ତୁ ଏହାକୁ ମୁଁ ବାତିଲ କରିବାକୁ ଚାହୁଁଛି ମୁଁ ତ ଆଗୁଆ ଅଗ୍ନି ମତରେ ଦୁଇଶହ ଟଙ୍କା ଦେଇଥିଲି କିପରି ମୁଁ ଫେରସ୍ତ ପାଇବି